ବିକଶିତ ଦୁନିଆରେ ବହୁତ କିଛି ପରିବର୍ତ୍ତନ ହେଇଛି ଯଥା ଆଗ କାଳରେ ଆମର ଘରେ ବିଜୁଳିର ବହୁତ ଅଭାବ ଥିଲା ଏବେ ଘର ଘରକା ବିଜୁଳି ହୋଇଛି ତା'ପରେ ସେତେବେଳେ ସବୁ ଚିଠି ଥିଲା ଏବେ ସବୁ ମୋବାଇଲ ଯୁଗ ହେଇଗଲାଣି ଯାହାକି ସେତେବେଳେ ଖବରଟା ପହଁଞ୍ଚିବାକୁ ଦଶ ପନ୍ଦର ଦିନ ଲାଗୁଥିଲା ଏବେ ଦୁଇ ସେକେଣ୍ଡରେ ଖବରଟି ଯାଇକି ପହଁଞ୍ଚି ଯାଉଛି ଆମେ ଘରେ ବସି ମଧ୍ୟ ଟିଭିରେ ନ୍ୟୁଜ୍ ସବୁ ଦୁନିଆର ଖବର ଆମେ ଦେଖିପାରୁଛୁ ଆଉ ସେତେବେଳେ ଲୋକ ଢ଼ୀଙ୍କିରେ ଚାଉଳ କୁଟୀ ଖାଉଥିଲେ ଏବେ ସବୁ ମେସିନ୍ ଯୁଗ ହେଇଗଲାଣି ଯାହାକି ଦୁଇ ମିନିଟ୍ରେ ଆମକୁ ଚାଉଳ ହୋଇଯାଉଛି କିଛି ପରିଶ୍ରମ କରିବାକୁ ପଡ଼ୁନାହିଁ ଆଉ ଘରଦ୍ୱାର ସବୁ ସେତେବେଳେ ମାଟି ଘର ଥିଲା ଲୋକ କିଛି ଜାଣି ପାରୁନଥିଲେ ଏବେ ମଧ୍ୟ ଘର ଘରକା କୋଠାଘର ଆଉ ଲୋକ ସେତେବେଳେ ବଡ଼କୁ ସମ୍ମାନ ଦଉଥିଲେ ସାନକୁ ସ୍ନେହ କରୁଥିଲେ ଏବେ ବଡ଼କୁ ସ୍ନେହ କରୁନାହାନ୍ତି କି ସାନକୁ ମଧ୍ୟ ସ୍ନେହ କରୁନାହାନ୍ତି ଜଣକୁ ପଦେ କଥା କହିଲେ ଦଶ ପଦ କଥା ମଧ୍ୟ ସେ କହୁଛି କଥା କହିବାକୁ ମଧ୍ୟ ପିଲା ମାନଙ୍କୁ ଡର ଲାଗୁଛି ଆଉ ମାନେ ସେବେକା ଦୁନିଆ ଆଉ ଏବେକା ଦୁନିଆ ଭିତରେ ବହୁତ ଫରକ ଅଛି